ଆମ ଦେଶ ଆମର ଦେଶ ସ୍ୱାଧୀନ ହେବା ପୂର୍ବରୁ ଇଂରେଜ ସରକାର ଆମ ଉପରେ ଅତ୍ୟାଚାର କରୁଥିଲେ ଲୋକମାନଙ୍କୁ ବହୁତ ମାଡ଼ ପିଟି ଦେଶର ଧନ ସମ୍ପତ୍ତି ଐତିହାସିକ ଜିନିଷ ସବୁ ଲୁଟି ନେଇ ଯାଉଥିଲେ ନେବା ହେତୁ ଲୋକମାନଙ୍କୁ ବହୁତ ଲୋକମାନଙ୍କୁ ଇଂରେଜ ମାନଙ୍କର ରାଜ ଆମ ଉପରେ ବହୁତ ଚାଲି ଥିଲା ସେଥିପାଇଁ ପ୍ରଥମେ ମହାତ୍ମା ଗାନ୍ଧୀ ଜାତୀର ପିତା ମହାତ୍ମା ଗାନ୍ଧୀ ପାଦ ଦେଇଥିଲେ ଆନ୍ଦୋଳନ କରିବା ପାଇଁ ତାଙ୍କ ସହିତ ବହୁତ ନେତା ବହୁତ ମାନେ ଦେଶ ଭକ୍ତି ଲୋକ ଆସିଥିଲେ କିନ୍ତୁ ସେମାନେ ଆଜି ଆମ ପାଇଁ ସହଦ୍ ହୋଇଯାଇଛନ୍ତି ଉଣେଇଶ ଶହ ସତଚାଳିଶ ମସିହା ଅଗଷ୍ଟ ପନ୍ଦର ତାରିଖ ଦିନ ଆମର ଦେଶ ସ୍ୱାଧୀନ ହେଲା ସେଇଦିନ ଠାରୁ ଇଂରେଜ ସରକାରଙ୍କୁ ଛାଡ଼ି ଆମ ଦେଶରୁ ଚାଲି ଗଲେ